ହଁ ମୁଁ ଗୋଟିଏ ଜାଗାରେ ସଂସ୍ଥାରେ କାର୍ଯ୍ୟ କରୁଛି କିନ୍ତୁ ମୁଁ ଜାଣିନଥିଲି ଯେ ସେ ସଂସ୍ଥାରେ ଏତେ ବିବାଦ ଉପୁଜିବ ପରେ କିଛି ଦିନ ଗଲାପରେ ଯେତେବେଳେ ବିବାଦ ଉପୁଜିଲା ମୁଁ ମୋ ନିଜକୁ ଭାବିଲି ଏଇଠି ମୁଁ କିଛି କହିବା କୁ ପଡ଼ିବନି କାହିଁକିନା ଯଦି ଯେ ମୁଁ ନିରବତା ରକ୍ଷା କରୁଛି ତାହେଲେ ମୋ କାମଟା ଠିକରେ ହୋଇପାରିବ ଯଦି ମୁଁ କିଛି ମୋ ପାଟି ଖୋଲିବି ତାହେଲେ ମୋତେ ସେ ଜାଗାରୁ ଓହରି ଯିବାକୁ ପଡ଼ିବ ସେଥିଲାଗି ମୋ କାର୍ଯ୍ୟକୁ ମୁଁ ସଠିକ ଭାବରେ ପରିଚାଳନା ପାଇଁ ମୁଁ ନୀରବତାକୁ ମୁଁ ଶ୍ରେୟ ମନେ କଲି